ପଶୁପାଳନ ଏବଂ କୃଷି ମଧ୍ୟରେ ବହୁତ ତଫାତ୍ ରହିଥାଏ କାଇଁନା ଯେପରିକି ପଶୁପାଳନ କଲେ ମୁଁ ଆମର ଆମ ଆଖପାଖରେ ଗୋଟେ ଫାର୍ମ ବଡ଼ ବହୁତ ବଡ଼ ଫାର୍ମ ତିଆରି କରିଛି ସେଥିରେ ମଧ୍ୟ ଶହେରୁ ଶହେକୋଡ଼ିଏ ମଧ୍ୟରେ ମଧ୍ୟ ଭିତରେ ଲୋକ କାମ କରୁଛନ୍ତି ଜୀବନରେ କାମ କରି ମଧ୍ୟ ତାଙ୍କ ପରିବାର ପୋଷୁଛନ୍ତି ଯେପରି ହୁଁ ଯେପରି ଗାଈ ଗାଈ ରହିଲେ ଗାଈରୁ କ'ଣ କ୍ଷୀର ଦିଏ କ୍ଷୀର ହୁଏ କ୍ଷୀରରୁ କ୍ଷୀର ମୁଁ ପାଏ କ୍ଷୀରରୁ ଘିଅ ମୁଁ ପାଏ ବିଭିନ୍ନ ବିଭିନ୍ନ ପ୍ରକାର ମୁଁ ପଶୁପକ୍ଷୀ ରଖିଲେ ତାଙ୍କର ଲାଭ ଜଣଙ୍କ ପାଇଥାଏ ଛେଳି ରଖିଲେ ଛେଳିରୁ ମୁଁ କ୍ଷୀର ପାଇକି କ୍ଷୀର ପାଏ ଏବଂ ମାଂସ ବି ମଧ୍ୟ ପାଏ ଯେପରି କୁକୁଡ଼ା କୁକୁଡ଼ା ରଖିଲେ କୁକୁଡ଼ା ମାଂସ ପାଏ କୁକୁଡ଼ାରୁ ଅଣ୍ଡା ପାଏ ବିଭିନ୍ନ ବିଭିନ୍ନ ପ୍ରକାର ପଶୁପକ୍ଷୀ ରଖିଲେ ମଧ୍ୟ ତାଙ୍କର ଲାଭଜନକ ହୋଇଥାଏ ଏବଂ ମୁଁ ବହୁତ କିଛି ଲାଭପାଏ ଏବଂ ଖାଇବା ଜିନଷ ବି ମଧ୍ୟ ମୁଁ ପାଇଥାଇପାରେ ଏବଂ ସେହିପରି କୃଷି ମଧ୍ୟରେ ରହିଥାଇପରେ କୃଷିମାନଙ୍କୁ ଅଧିକ କାମକାର୍ଯ୍ୟ କରିପାରୁଥାଆନ୍ତି ଏବଂ ସେମାନଙ୍କ ମଧ୍ୟରୁ ହୋଇଥାଏ ଏବଂ ଏହି କାର୍ଯ୍ୟକଲେ ପଶୁପାଳନ କଲେ ମୁଁ ବହୁତ ଲାଭଜନକ ପାଇଥାଏ ଏବଂ ସେମାନେ ଯେଉଁମାନେ ମଧ୍ୟ ରହି ଲୋକମାନେ ରହି ମଧ୍ୟ ଶହେରୁ ଶହେକୋଡ଼ିଏ ଲୋକମାନେ ମଧ୍ୟ ଯେଉଁ ରହି କାମ କରୁଛନ୍ତି ସେମାନେ ମଧ୍ୟ ବହୁତ ଲାଭଜନକ ପାଇଥାନ୍ତି ଏବଂ ତାଙ୍କ ପରିବାର ମଧ୍ୟ ସେ ପୋଷି ପାରିଥାଆନ୍ତି